ଆମର୍ ଅଞ୍ଚଳରେ ବହୁତ ଗୁଡ଼ାଏ ଦର୍ଶନ ବାଦ୍ ଅଛେ ସେ ଜିନିଷ୍ କେ ବହୁ ଦୂରରୁ ପର୍ଯ୍ୟଟକ ମାନେ ଦେଖିବାକେ ଆଇସନ୍ ଆ ଆମର୍ ଆମର୍ ପାଖେ ଗୋଟେ ଆମର୍ ପାଖେ ଗୋଟେ ଡ୍ୟାମ୍ ଗୋଟେ ବି ଅଛେ ଆର୍ ଆଉ ଆମର୍ ଅଞ୍ଚଳ ବାହାରେ ବହୁତ ଆଉତ୍ ବହୁତ ଗୁଡ଼ାଏ ଦର୍ଶନ୍ୟ ସ୍ଥାନ ଅଛି ଏହି ଦର୍ଶ ସ୍ଥାନକେ ଆମର୍ ଅଞ୍ଚଳର ସ୍ଥାନରେ ଗୋଟେ ପର୍ଯ୍ୟଟକ ଆସିଥିଲେ ଆସି ଥିଲା ବେଲେ ତାର୍ ଲାଗେ ତାର୍ ଲାଗେ ରିଚାର୍ଜ ସରିଯାଏ ଚାର୍ଜ ସରିଯାଇ ଥିଲା ତାହାକେ ତାହାକେ ମୁଁ ତାକେ ମୁଁ ପଇସା ସୁବିଧା ବା ସାହାଯ୍ୟ କରିଥିଲି ପଇସା ସାହାଯ୍ୟ କରିଥିଲି ତାହାକେ ତାହାକେ ଘର୍ ଯିବା ପାଇଁ ତାର୍ ନ ପଇସା ନେଇଥି ତାହାକେ ମା' ପର୍ଯ୍ୟଟକକେ ମୁଇଁ ପଇସ ପଇସା ସାହାଯ୍ୟ କରି ତାକେ ଖାନା ଖାଇବାର୍ ପଇସା ଦେଲି ଆରୁ ବିଭିନ୍ନ ଅସ୍ ଅସୁବିଧା ସାହାଯ୍ୟ କଲି ତାର୍ ପାଖେ ପଇସା ନିତି ଘର ଯିବା ପାଖେ ତାର୍ ଲାଗି ମୁଇଁ ତାହାକେ ପଇସା ସାହାଯ୍ୟ କରିଥିଲି ଆରୁ ତାଠାରୁ ମୁଇଁ ଆମର୍ ଅଞ୍ଚଳ ବାହାରେ ଥିବା ଗୋଟେ ନୂଆ ସ୍ଥାନ ବିଷୟରେ ଜାଣବାକେ ପାଇଲି ସେଇ ମୋତେ କହିଲା ଆମର୍ ଅଞ୍ଚଳର ବାହାରେ ଗୋଟେ ଗୋଟେ ବସ୍ ସ୍ଥାନଟେ ଅଛେ ଯେନ୍ଟାକି ମୁଁ ଆଜିଯାଏ ନେଇ ଯାଆନ୍ତି ପର୍ଯ୍ୟଟକଠାରୁ ସେହି ସେଇ ପର୍ଯ୍ୟଟକଠାରୁ ସେଇଟା ମୁଇଁ ଜାନ୍ବାକାଜେ ପାଇଲି ସେ ଜାଗା ନା ହେଲା ନସୀନ୍ନାଥ ନା ନସୀନ୍ନାଥ କାଣା ମୁଇଁ ଜାଣିନିଥି ସେ ପର୍ଯ୍ୟଟକ ସେଇମକେ ନସୀନ୍ନାଥର ବିଷୟରେ ମୋକେ ବୁଝାଲା ବଦ୍ ଜଣାଲା ଯେ ସେ ନସୀନ୍ନାଥରେ କର୍ଭୁ ଶିବ ଭଗବାନ ଓ ପୂଜା କରସନ୍ ବୋଲି ଆରୁ ସେଇଟା ଗୋଟେ ତୀର୍ଥ ସ୍ଥାନ ହେ ବୋଲିକରି ମୋତେ ଦେଇ ପର୍ଯ୍ୟଟକ କହଲା ଏହା ଆଗାରୁ ମୁଇଁ ଏଇ ତୀର୍ଥ ସ୍ଥାନ ବିଷୟରେ ଜାଣିନେଇଥି ଏହି ଏହି ନସୀନ୍ନାଥ ଆମର୍ ଅଞ୍ଚଳର ବାହାରେ ଅଛି ଏଇ ଯାଏ ମୁଇଁ ଏହି ନସୀନ୍ନାଥର ବିଷୟରେ ଜାଣିି ନେଇଥିଲି ସେହି ସେହି ପର୍ଯ୍ୟଟକ ମୋତେ ଏହି ନସୀନ୍ନାଥ ବିଷୟରେ ଜଣାଇଲା